ଆମ ଭାରତରେ ଜଳବାୟୁର ପରିମାଣ ଭିନ୍ନ ଭିନ୍ନ ଥାଏ ଯେମିତିକି ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଜଳବାୟୁ ପାଣିପାଗ ଇତ୍ୟାଦି ବିଭିନ୍ନ ଋତୁରେ ଯେମିତିକି ଗ୍ରୀଷ୍ମ ଋତୁରେ ଅଧିକ ଖରା ହୋଇଥାଏ କିମ୍ବା ବର୍ଷା ଋତୁରେ ଅଧିକ ବର୍ଷା ହୋଇଥାଏ ଏମିତି ଧୀରେ ଋତୁକୁ ଋତୁ ବିଭିନ୍ନ ପାଗ ପରିବର୍ତ୍ତନ ହୋଇଥାଏ ତା' ଯୋଗୁଁ ଅଧିକ ଅଧିକ ପରିମାଣରେ ବର୍ଷା କିମ୍ବା ପବନ ହେବା ଦ୍ୱାରା କେଉଁଠି ଭୂମିକମ୍ପ କିମ୍ବା ବନ୍ୟା ଇତ୍ୟାଦି ହୋଇଥାଏ ଏବଂ ଜଳବାୟୁ ସବୁ ସମୟରେ ଠିକ୍ ନଥାଏ ଆମ ଭାରତରେ କହିବାକୁ ଗଲେ ଜଳବାୟୁୁର ମାତ୍ରା ଭିନ୍ନ ଭିନ୍ନ ହିସାବରେ ସମସ୍ତ ଦେଶରେ ଥାଏ